ହ୍ୟାଲୋ ମୋର ସୋନପୁରରୁ ସମ୍ବଲପୁର ଯିବାର ଥିଲା ରାତି ଏଗାରଟାରେ ମୋର ରାତି ବାରଟାରେ ଟ୍ରେନ୍ ଅଛି ତେଣୁ ମୁଁ ସୋନପୁରରୁ ରାତି ଦଶଟାରେ ବାହାରିବାକୁ ଚାହୁଁଛି କ'ଣ ରାତି ଦଶଟାରେ କିଛି କ୍ୟାବ୍ କିମ୍ବା ଅଟୋ ମିଳିପାରିବ କି